ହେଲୋ

ହଁ ନମସ୍କାର କିଏ କହୁଥିଲେ

କ'ଣ ହୋଇଛି

ଅ ହଁ ସେଟା ଆସିଲେ ଦେଖେଇଲେ ଯାଇନା କେବେଠୁ ହେଲାଣି

ହଁ ମୁଁ ସର୍ଜରୀ ଡକ୍ଟର

ଯୋଉ ମେଡିସିନ ଖାଇଛନ୍ତି କି ନାହିଁ

ହେଲେ ବ୍ଲଡ୍ ଟେଷ୍ଟ କରିବାକୁ ତ ପଡ଼ିବ ହଁ ଆଗ ବ୍ଲଡ୍ ଟେଷ୍ଟ କରିବା ତାପରେ କ'ଣ ରିପୋର୍ଟ୍ ଆସୁଛି ତାପରେ ଦେଖିକି ଅପରେସନ୍ କରିବା ଆଉ ହେଲେ ଦେଖିବା କ'ଣ ହୋଇଛି ବ୍ଲଡ୍ ଟେଷ୍ଟ କରିବା ଦେଖିବା ତାପରେ କରିବା ଅପରେସନ୍ ଆଉ

ହଁ ମେଡିସିନ ମୁଁ ମୋ ମୋ ମୋ ପାଖରେ ଅଛି ମୋ ଦୋକାନରେ ଅଛି ମୁଁ ଅପରେସନ୍ କଲା ପରେ ଯାଇ ମେଡିସିନ ଦେବି ଆଉ ତୁମେ ତୁମେ ଆଗ ଆସ ଆସ ମେଡିକାଲକୁ ଆଗ ଆସ ପେସେଣ୍ଟର କଣ୍ଡିସନ କେମିତି କ'ଣ ଅଛି ମୁଁ ଦେଖିବି ଦେଖିଲା ପରେ ଟେଷ୍ଟ ଫେଷ୍ଟ କରିବା ତାପରେ ଯାଇକରି ଅପରେସନ କରିବା ଦେଖିବା ଆଉ ହଁ ଆସନ୍ତୁ ମୁଁ ଅଛି ଅଛି ହଁ ହଁ ରୁହ